ସାଧାରଣତଃ ଗୋଟିଏ ପରିବାରରେ ମହିଳାଟିଏ ହିଁ ରୋଷେଇ କରିଥାଏ କୁହନ୍ତି ଘରର ଲକ୍ଷ୍ମୀ ମାଆ ଯେମିତି ଲକ୍ଷ୍ମୀ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ଅନ୍ନ ତିଆରି କରିକି ତାଙ୍କୁ ମାନେ ଦିଅନ୍ତି ପରଷି ଦିଅନ୍ତି ସେହିଭଳିଆ ଆମ ଘରର ମହିଳାମାନେ ସବୁବେଳେ ରୋଷେଇ କରନ୍ତି ନିଜ ପିଲାମାନଙ୍କ ପାଇଁ ନିଜ ଘରର ଶାଶୁଶ୍ଵଶୁର ପାଇଁ ନିଜ ସ୍ୱାମୀ ପାଇଁ ସମସ୍ତଙ୍କ କଥା ସେମାନେ ବୁଝନ୍ତି କିନ୍ତୁ ମୋ ମତରେ ଗୋଟେ ଘରେ ମହିଳା କେବଳ କାମ କରିବ ସେମିତି କିଛି ନୁହଁ କାରଣ ସିଏ ବି ଗୋଟେ ମଣିଷ ତାକୁ ଯଦି ଗୋଟେ ପୁରୁଷ କୌଣସି କାମରେ ସାହାଯ୍ୟ କରେ ତାନେ ସେଟା କିଛି ଭୁଲ୍ ବି ନୁହଁ ମନେକର ମହିଳାଟିର ଦେହ ଖରାପ ହେଉଛି ତାହାଲେ ତା'ର ସେବା ଯତ୍ନପାଇଁ ତାକୁ ସିଏ ବି ତ ଖାଇବନା ନାହିଁ କଣ ସିଏ ଆମକୁ ସବୁଦିନ ରୋଷେଇ କରିକି ଦେଉଥିଲା ଯଦି ମହି ଗୋଟେ ପୁରୁଷଟି ରୋଷେଇ ନ ଶିଖିବ ତା ସ୍ତ୍ରୀର ଯେତେବେଳେ ଦେହ ଖରାପ ହେବ କି କଣ ହେବ ସିଏ କେମିତି ଖାଇବା ପାଇଁ ସେମାନେ କେମିତି ଖାଇବେ ତା ପିଲାମାନେ କେମିତି ଖାଇବେ ଯଦି ଛୋଟ ପିଲା ହୋଇଥିବେ ତେଣୁ ସବୁଦିନ ନ ହେଲା ନାହିଁ କିନ୍ତୁ ଗୋଟେ ପୁରଷଟେ ନିହାତି ରୋଷେଇ ଶିଖିଥିବା ଦରକାର କିଛି ନହଲେ ସୁବିଧା ଅସୁବିଧାରେ ସେ ଟିକେ ରୋଷେଇ କରିଦେଲେ କିଛି କ୍ଷତି ନୁହଁ ମୋ ମତରେ ଏଇଆ କିନ୍ତୁ ଯଦି ଭଲ ବେଳେ ସ୍ୱାମୀ ଯାଉଛି ବାହାରକୁ କାମ କରୁଛି ସ୍ତ୍ରୀ ଘରେ ଅଛି କିଛି ନୁହଁ ସିଏ ରୋଷେଇ କରିଦେଲେ କିଛି ଅସୁବିଧା ନାହିଁ ଆଉ ଆମଘରେ ଆ ମୋ ମାଁ ରୋଷେଇ କରନ୍ତି ବାପା ରୋଷେଇ କରନ୍ତିନି କିନ୍ତୁ ଧର ମାଁ କିଛି ରୋଷେଇ କରୁଛନ୍ତି ସିଏ ଆଉ କିଛି କାମ କରୁଛନ୍ତି ସିଏ କହିଦେଲେ ବାପା ବସିକି ଗ୍ୟାସ୍ ପାଖରେ ଯାହାବି ହେଉଥିବ ରୋଷେଇ ତାକୁ ଟିକିଏ ମସଲାଫସଲା କଷିଦେବା କି ଗୋଟେ ପରିବାଟେ କାଟିକି ପକେଇଦେବା ଏମିତି ମାଁଙ୍କୁ ବି କାମରେ ସାହାଯ୍ୟ କରନ୍ତି ଆଉ ମୋତେ ବି ଦେଖିକି ବହୁତ ଖୁସି ବି ଲାଗେ କି ଯାହା ହଉ ମୋ ବାପା ମାଁଙ୍କୁ ଟିକିଏ କାମରେ ସାହାଯ୍ୟ କରୁଛନ୍ତି ଆଉ ମାନେ ଦେଖିକି ଖୁସି ଲାଗେ କଣ ମୁଁ ତ ଯଦି ଘରେ ଥାଏ ମୁଁ ମାଙ୍କୁ କାମରେ ସାହାଯ୍ୟ କରେ ମୁଁ ଧର ନଥାଏ କି ବାହାରକୁ ଯାଇଥାଏ ତ ଆସିକି ଦେଖେ କି ବାପା ଏମିତି ମାଁଙ୍କୁ ସାହାଯ୍ୟ କରିଦେଉଛନ୍ତି ମୋତେ ଖୁସି ଲାଗେ କି ଯାହା ହେଉ ମୁଁ ନଥିଲା ବେଳେ ବି ମୋ ବାପା ଆ ସେମିତି ଭାବୁ ନାହାଁନ୍ତି କି ମୁଁ ପୁରୁଷ କାହିଁ କାମ କରିବି ସିଏ ମୋ ସ୍ତ୍ରୀ ମହିଳା ତ ସିଏ କାମ କରିବ ସେମିତି କିଛି ନୁହଁ ମୋ ବାପାବି ବୋଉଙ୍କୁ ସାହାଯ୍ୟ କରନ୍ତି ଆଉ ସବୁ ପୁରୁଷ ମାନେ ବି କିଛିନା କିଛି ଘର କାମ ବି ଜାଣିଥିବା ଦରକାର କିଛି ନହଲେ ନେ ମାନେ ସୁବିଧା ଅସୁବିଧାରେ ତାଙ୍କ ସ୍ତ୍ରୀମାନଙ୍କୁ ଟିକିଏ ସାହାଯ୍ୟ କରିପାରିବେ ମୋ ମତରେ ଏଇଆ